ମୁଁ କାଲି ମୋ କାମରୁ ଘରକୁ ଫେରିବା ଫେରିବା ବେଳେ ମୋ ପର୍ସଟି ରାସ୍ତାରେ ପଡ଼ିଗଲା ସେଥିରେ ମୋର ପ୍ୟାନ୍ କାର୍ଡ଼ଟି ରହିଥିଲା ସେ ପ୍ୟାନ୍ କାର୍ଡ଼ଟି ରାସ୍ତାରେ ପଡ଼ିଗଲା ମତେ ବହୁତ ଦୁଃଖ ଲାଗିଲା ମୁଁ ଘରକୁ ଆସିବା ପରେ ଦେଖିଲି ମୋ ପାସ୍ପୋର୍ଟଟି ମୋ ସେଥିରେ ନାହିଁ ପଇସା ମଧ୍ୟ ଥିଲା ପଇସା ଚାଲି ଚାଲିଲା ତ ଚାଲିଲା ସେ ସେଥିରେ ମୋର ପ୍ୟାନ୍ କାର୍ଡ଼ଟି ମଧ୍ୟ ଚାଲିଗଲା ମତେ କ'ଣ କରିବାକୁ ହେବ ମୁଁ ଆଉ ଆଉଥରେ ପ୍ୟାନ୍ କାର୍ଡ଼ କରିଲେ ହେବ ହେବ ନା ନାହିଁ କ'ଣ କ'ଣ କରିବାକୁ ପଡ଼ିବ ମୋତେ ମୋର ପୁଣିଥରେ ପ୍ୟାନ୍ କାର୍ଡ଼ ପଇସାରେ ମୋତେ ସହାୟତା କରନ୍ତୁ ଦୟାକରି ମତେ ସହାୟତା କରନ୍ତୁ ମତେ କ'ଣ କ'ଣ କରିବାକୁ ହେବ ଦୟାକରି କୁହନ୍ତୁ